ହ୍ୟାଲୋ ଆପଣ ଜୋମାଟୋ ଫୁଡ଼୍ ଲାଇନ୍ରୁ କହୁଛନ୍ତି ମୁଁ ଖାଇବାଟା କିଛି ସମୟ ଆଗରୁ ଅର୍ଡ଼ର୍ କରିଥିଲି ମୁଁ ଜାଣିନି ଡେଲିଭର୍ ଟାଇମ୍ କେତେଟା ତ ମୁଁ ସାଙ୍ଗମାନେ ଆମ ଘରେ ଅଛନ୍ତି ଆମର ଖାଇବାଟା ଟିକେ ଜଲ୍ଦି ଦରକାର ଆପଣ ପନ୍ଦର ମିନିଟ ଭିତରେ ଆଣିକି ଖାଇବାଟା ଦେଇପାରିବେ କି ଆପଣ ଚେଷ୍ଟା କରନ୍ତୁ ଯେ ଟିକେ ଜଲ୍ଦି ଆପଣ ଖାଇବାଟା ଦେଇପାରିବେ ଆମର ଖାଇବାଟା ଟିକେ ଅରଜେଣ୍ଟ ଦରକାର ମୁଁ ବିରିୟାନିଟା ଅର୍ଡ଼ର୍ କରିଥିଲି ଚାରି ଜଣଙ୍କ ପାଇଁ ଆପଣ ଏବେ କେଉଁଠି ଅଛନ୍ତି ପ୍ଲିଜ୍ ଟିକେ ଦେଖନ୍ତୁ ଆପଣ ଜଲ୍ଦି ଟିକେ ଯେମିତି ଆଣିକି ଡେଲିଭର୍ କରିବେ ସମସ୍ତେ ଅପେକ୍ଷା କରିଛନ୍ତି ଆପଣ ଟିକେ ଜଲ୍ଦି ଆଣିଦେଲେ ଭଲ ହୁଅନ୍ତା ଆପଣ ମୁଁ ଦୁଇ ଘଣ୍ଟା ଆଗରୁ ଅର୍ଡ଼ର୍ କଲାଣି ଆପଣ ଟିକେ ଜଲ୍ଦି ଆଣ ଦେଇଥିବେନି ଆଜ୍ଞା ଠିକ୍ ଅଛି ଆପଣ ଟିକେ ଜଲ୍ଦି ଆଣିକି ଡେଲିଭର୍ କରନ୍ତୁ